ଆମ ଗ୍ରାମରେ ପରିବାର ମଧ୍ୟରେ ବିବାଦ ହେଲେ ଗାଁର ମୁଖିଆକୁ କୁହାଯାଇଥାଏ ସେ ସବୁ ସମସ୍ୟାର ସମାଧାନ କରିଥାନ୍ତି ଏବେ କିଛି ଦିନ ମଧ୍ୟରେ ଆମ ଆମ ଦୁଇ ପରିବାର ମଧ୍ୟରେ ଦୁଇ ଭାଇ ମିଶି ଚାଷ ଜମି ଯୋଗୁଁ ଗଣ୍ଡଗୋଳ କ ହୋଇଥିଲା ଏବଂ ଏହି ଗଣ୍ଡଗୋଳକୁ ଆମ ଗ୍ରାମର କିଛି ମୁଖିଆ ଏବଂ ସରପଞ୍ଚ ଆସି ଏହାକୁ ଏହି ସମସ୍ୟାର ଲିଖିତ ଅଭିଯୋଗ କରି ଆମେ ତାଙ୍କୁ ଦେଇଥିଲୁ ଏବଂ ସେ ଆସି ସମସ୍ତ ସମସ୍ୟାର ସମାଧାନ କରିଥିଲେ ଏବଂ ଆମ ଦୁଇ ପରିବାର ମିଜି ମିଶି ସେହି ସମସ୍ୟାର ସମାଧାନ କଲୁ ଏବଂ ଦୁଇ ପରିବାର ମିଶି ରହିଲୁ